ହେଲୋ ନମସ୍କାର ମ୍ୟାଡମ୍

ଆଚ୍ଛା ଆଚ୍ଛା

ପାନପସକୁ ତ ହଜାର ଟଙ୍କା ଲାଗିବ

କମ କହିଲେ ମ୍ୟାଡମ୍ କ'ଣ ଆଉ ତେଲ ରେଟ୍ ତ ଏତିକି ବଢ଼ିଲାଣି ଆଉ ପୁଣି ଲୋଡିଙ୍ଗ୍ ଅନଲୋଡିଙ୍ଗ୍ ଅଛି ଆପଣଙ୍କର ସାମାନ୍ କ'ଣ କ'ଣ ଅଛି ଟିକେ କହିପାରିବେ କି

ଆଜ୍ଞା ଆଜ୍ଞା କମ ମ୍ୟାଡମ୍ କହିଲେ ଆଉ କ'ଣ ଆଉ ଏତେ ତିନି ଜାଗାରେ ଯଦି ଯାଉଛୁ ହେଲେ ସେଇ ହିସାବରେ ତ ଦଶଜଣଙ୍କ ଲୋଡିଙ୍ଗ୍ ଅନଲୋଡିଙ୍ଗ୍ ଲେବର୍ ଲାଗିବେ ଲୋକ ଅଛନ୍ତି ପୁଣି ତାଙ୍କ ପଇସା ଅଛି ତେଲ ଖର୍ଚ୍ଚ ମୋର ଡ୍ରାଇଭିଙ୍ଗ୍ ମୋର ଗାଡ଼ିର ଇଏ ସବୁକିଛି ରହୁଛି ନା ପୁଣି ରାସ୍ତାଘାଟରେ ଟ୍ରାଫିକ୍ ଟ୍ରାଫିକ୍ ହେଲା ଇଏ ହେଲା ବହୁତ କିଛି ଅଛି ତେଣୁକରି ଆଉ କମ ରେଟ୍ ଆଉ କହିଲେ କ'ଣ କରିପାରିବୁ ହଜାରେ ଟଙ୍କା ମୁଁ ବହୁତ କମ ରେଟ୍ ହି କହିଛି ହେଲା

ଲାଗିବ ସେଇ ଘଣ୍ଟାଟେ ଦେଢ଼ ଘଣ୍ଟା ଭିତରେ ଟୋଟାଲ୍ ଆପଣଙ୍କର କାମ ସରିଯିବ ହଁ ଦେଢ଼ ଘଣ୍ଟା ଭିତରେ ତିନି ତିନି ଜାଗାରେ ରହିବେ ନା ତିନି ଜାଗାରେ ଏଠି ଖାଇ ୟାଡ଼ୁ ଗଲାବେଳକୁ ଖାଲି କରିକା ଫାଷ୍ଟ୍ରୁ ଯୋଉଟା ଇଏରେ ପଡ଼ିବ ଆଗକୁ ଯାଇକି କୋଉଠି ଗୋଟେ ଖାଲି କରିକି ଯିବୁ ମୁଁ ତ ଗଲାବେଳକୁ ହୋଇଯିବ ସେଇ କେତେଟାରେ ଆପଣ ଇଏ କରିବେ କି ମାନେ ସେଇ ହିସାବରେ ନଅଟା ଭିତରେ ଯେ ପ୍ୟାକିଙ୍ଗ୍ ବି ତ ଅଛି ନା ମ୍ୟାମ୍ ପ୍ୟାକିଙ୍ଗ୍ ଅଛି ପ୍ୟାକିଙ୍ଗ୍ ଫ୍ୟାକିଙ୍ଗ୍ ଇଏ କରିକି ହଁ ହଁ ହଁ ଆଜ୍ଞା ଆଜ୍ଞା କିଣାକିଣି ଠିକ୍ ଅଛି

ହଁ ହଁ ହଁ ହଉ ହଉ ଠିକ୍ ଅଛି ଆଜ୍ଞା ଠିକ୍ ଅଛି ରଖୁଛି ହଉ